ଆମର ଖେଳରେ ଆର୍ଟିଫିସିଆଲ୍ ଇଣ୍ଟରଜେନ୍ସର ବ୍ୟବହାର ଆମେ ଯାହାକି ଆମ ମେସିନ୍ରେ ଆମକୁ ବୋଲିଙ୍ଗ କରାଯାଏ ଯାହାଦ୍ୱାରା କିି ଆମେ ସ୍ପିଡ଼୍ ବୋଲିଙ୍ଗକୁ ଶିଖିଥାଉ ଏବଂ ଲେନ୍ଥକୁ ବି ଜାଣିବାରେ ଏହା ଭଲ ଅଟେ ଏହା ମଧ୍ୟ ପିଲାମାନେ କମ୍ ଥିଲେ ମଧ୍ୟ ଏହାଦ୍ୱାରା ଆମେ ଖେଳିଥାଉ ଏବଂ ଭଲ ସେ ଶିଖିଥାଉ ଶିଖିବା ଦ୍ୱାରା ଆମକୁ ଖେଳିପାରୁ ଏବଂ ବୁଝିପାରୁ ଏହାଦ୍ୱାରା ଆମକୁ କ୍ରିକେଟ୍ ଭଲ ସେ ଖେଳି ଆସେ ଏବଂ ଶିଖିଥାଉ